ବୈଷୟିକ ଜ୍ଞାନ କୌଶଳ ଆମ ଜୀବନକୁ ବହୁତ ପରିବର୍ତ୍ତନ କରିଛି ଆଗରୁ ସ୍ମାର୍ଟ ଫୋନ ନ ଥିଲା ସ୍ମାର୍ଟ ଫୋନ ଆସିଲା ପରେ ଆମର ଯେଉଁ ପାଠ ପଢ଼ା ହେଉଥିଲା ସେଥିରେ ଆମେ ଯଦି କିଛି ଜିନିଷ ବୁଝି ପାରୁନଥିଲୁ ତାହେଲେ କିଛି ଆମେ ଜାଣି ପାରୁନଥିଲୁ ଯେଉଁଟାକି ସ୍ମାର୍ଟ ଫୋନ ଦ୍ଵାରା ଆମକୁ ବହୁତ ସୁବିଧା ହେଉଛି ଯଦି ଆମେ କିଛି ଜିନିଷ ଜାଣିପାରୁନୁ ତାହେଲେ ଆମେ ଗୁଗୁଲ୍ ମାଧ୍ୟମରେ ବି ଆମେ ସେହିଟା ଜାଣିପାରୁଛୁ ତା ପରେ ବି ଯଦି ଆମେ କିଛି ଜାଣିପାରୁନୁ ତାହେଲେ ଆମେ ୟୁଟ୍ୟୁବ ମାଧ୍ୟମରେ ବି ଆମେ ଜାଣିପାରୁଛୁ ଆଗରୁ ଆମକୁ ଯଦି କିଛି ଟିକେଟ୍ କରିବା ପାଇଁ ହେଉଥିଲା କି ଟ୍ରେନ୍ ଟିକେଟ୍ ହେଉ ବସ୍ ଟିକଟ୍ ହେଉ ତ ଆମକୁ ସେହି ଜାଗାକୁ ଯାଇକି କରିବା ପାଇଁ ପଡ଼ୁଥିଲା ଯେଉଁଟାକି ଏବେ ଫୋନ ମାଧ୍ୟମରେ ଇଣ୍ଟର୍ନେଟ ସାହାଯ୍ୟରେ ହେଇଯାଉଛି କିଛି ସପିଂ କରିବାର ହେଲେ